ମୋର ଜଣଙ୍କ ସହିତ ଝଗଡ଼ା ହେଇଥିଲା ତା'ର ମୋର କେବେ ବି ପଟୁନଥିଲା ତା'ହେଲେ ଗୋଟିଏ ଥର ମୋତେ ସର୍ଭେ ସର୍ଭେ କରିବା ପାଇଁ ତା' ତା'ର ମୋର ଗୋଟିଏ ଜାଗାରେ ପଡ଼ିଥିଲା ହେଲେ ତା' ସାଙ୍ଗରେ ତ ମୁଁ କାମ କରିବାକୁ ବାଧ୍ୟ ନହେଲେ ତ ମୋ ଚାକିରୀ ଯିବ ସେଥିପାଇଁ ତା' ସାଙ୍ଗରେ ମୁଁ ବହୁତ କଷ୍ଟରେ ବି ତା' ସାଙ୍ଗରେ ସମୟ କଟାଇଲି ସାଙ୍ଗ ହେଇକି ଗୋଟିଏ ଜାଗାରେ କାମ କଲୁ ମନ କଷ୍ଟ ଥିଲେ ମଧ୍ୟ ମୁଁ ତା' ସାଙ୍ଗରେ ମିଶି କାମ କରିବାକୁ ବାଧ୍ୟ ହେଲି ମୁଁ ସବୁକିଛି କଥା ଭୁଲିଗଲି ତା' ସାଙ୍ଗରେ ମୋର ଯେଉଁ ଝଗଡ଼ା ହୋଇଥିଲା ଯେଉଁ ଶତ୍ରୁତା ଥିଲା ସବୁକିଛି ମୁଁ ଭୁଲିକି ବି ତା' ସାଙ୍ଗରେ ମୁଁ କାମ କରିବାକୁ ବାଧ୍ୟ ହେଲି ଯଦି ବି ମୁଁ କାମ ନ କରେ ତାହେଲେ ତ ହେବନି ନା ମୋର ହିଁ କ୍ଷତି ହେବ ତେଣୁ ମୁଁ ତା' ସାଙ୍ଗରେ ତା' ସାଙ୍ଗରେ ଚେଷ୍ଟା କଲି ମିଶିବା ପାଇଁ ତା' ସାଙ୍ଗରେ ସାଙ୍ଗ ହୋଇକି କାମ କରିବା ପାଇଁ ଗୋଟେ ଜାଗାରେ ରହିବା ପାଇଁ ତା' ସାଙ୍ଗରେ ସାଙ୍ଗ ହୋଇକି ଗଲି ସାଙ୍ଗ ହୋଇକି ଆସିଲି ଗୋଟିଏ ଜାଗାରେ ରହିଲୁ ଗୋଟିଏ ଜାଗାରେ ତା' ସାଙ୍ଗ ମିଶିକି ଖାଇଲୁ ବହୁତ ଚେଷ୍ଟା କଲି ତା' ସାଙ୍ଗେ ମିଶିବାକୁ ମୋ ମନ ବହୁତ କଷ୍ଟ ହେଉଥିଲା ତଥାପି ତା' ସାଙ୍ଗେ ମୁଁ ମିଶିକି କାମ କରିବାକୁ ଚେଷ୍ଟା କଲି